ଗେମ୍ ଗୋଟିଏ ଏମିତି ଜିନିଷ ଯଦି ସେଇଟି ଆପଣମାନେ ଯଦି ପଶିଯିବେ ନିଶା ଧରିଦେବ ଗେମ୍ର ମାନେ ମୁଁ ମଧ୍ୟ ସେମିତି ଫ୍ରି ଫାୟାର୍ ଖେଳେ ଫ୍ରି ଫାୟାର୍ ଯେଉଁ ଗୁଡ଼ା ଏଇ ଗେମ୍ ବାହାରିଥିଲା ଦୁଇହଜାର ଉଣେଇଶରେ ମୁଁ ଫ୍ରି ଫାୟାର୍ ଷ୍ଟାର୍ଟ କଲି ଦୁଇହଜାର ଅଠର ଦୁଇହଜାର କୋଡ଼ିଏରୁ ଷ୍ଟାର୍ଟ କଲି ମୁଁ ଫ୍ରି ଫାୟାର୍ ମାତ୍ର ତିନି ବର୍ଷ ଖେଳିଲି ଯେଉଁଥିରେ ମୁଁ ପୁରା ମାନେ ଆଟ୍ରାକ୍ଟେଡ଼୍ ହେଇଗଲି ଫ୍ରି ଫାୟାର୍ରେ ଫ୍ରି ଫାୟାର୍ରେ ମାନେ ଚାରି ଜଣ ଖେଳିଯାଏ ଚାରିଜଣ ଖେଳାଯାଏ ସେଇଠି ସ୍କ୍ୱାଡ଼୍ କରିକି ଚାରି ଜଣ ଓହ୍ଲାନ୍ତି ଏରୋପ୍ଲେନ୍ରେ ଯାଇକି ତା'ପରେ ଖେଳନ୍ତି ତା'ପରେ ପଚାଶଟା ମାନେ ଏନିମି ଆସନ୍ତି ତାହାକୁ ମରାଯାଏ ସେଇଠି ମୁଁ ମାନେ ରାତି ଦିନ ଫ୍ରି ଫାୟାର୍ ଖେଳିବାର ନ ଖାଇକି ସକାଳୁ ଉଠିଲେ ଫ୍ରି ଫାୟାର୍ ଖେଳିବାର ରାତିରେ ଶୋଇଲା ବେଳେ ଫ୍ରି ଫାୟାର୍ ଖେଳିବାର ସେଇ ଟାଇପ୍ରୁ ହିଁ ମୁଁ ଫ୍ରି ଫାୟାର୍ରେ ମାନେ ପୁରା ପ୍ରଭାବିତ ହେଇଯାଇଥିଲି ମୁଁ ଆଉ ମୋତେ ଏମିତିରେ ଫ୍ରି ଫାୟାର୍ ହିଁ ପସନ୍ଦ ତା'ପରେ ଆମ ଗାଁରେ ମଧ୍ୟ ସମସ୍ତଙ୍କୁ ଓଡ଼ିଶାରେ ପୃଥିବୀ ଅଲ୍ ଇଣ୍ଡିଆରେ ସବୁ ଫ୍ରି ଫାୟାର୍ ଖେଳନ୍ତି ଫ୍ରି ଫାୟାର୍ ଖେଳିକି ମଧ୍ୟ ବହୁତ ୟୁଟ୍ୟୁବ୍ର ମାନେ ବହୁତ ପଇସା ମଧ୍ୟ କମାନ୍ତି ମୁଁ ସେପରି ଫ୍ରି ଫାୟାର୍ ଖେଳେ ଆଉ ଫ୍ରି ଫାୟାର୍ରେ ମଧ୍ୟ ପୁରା ଆଟ୍ରାକ୍ଟେଡ଼୍ ହେଇକି ମୁଁ ମଧ୍ୟ ରାତି ଦିନ ସବୁବେଳେ ଫ୍ରି ଫାୟାର୍ ଖେଳିବାର